ଆଗକାଳର ଲୋକ ପିଲାମାନେ ବିଭିନ୍ନ ପ୍ରକାର ଖେଳକୁଦ କରୁଥିଲେ ଓ ସେହି ସମୟରେ ମୋବାଇଲ ବା ଇଣ୍ଟନେଟ୍ର ବ୍ୟବସ୍ଥା ନଥିଲା କିନ୍ତୁ ଏବେର ପିଲାମାନେ ୟାଙ୍କ ବାପା ମାଆ ମାନେ ସେ ଦୁଷ୍ଟ ନ ହେବା ପାଇଁ ବିଭିନ୍ନ ପ୍ରକାର ମୋବାଇଲ ଇଣ୍ଟରନେଟ୍ ମାଧ୍ୟମ ସବୁ ଦେଇ ଦେଉଛନ୍ତି କାହିଁକିନା ସେମାନେ ସେଇ ଇଣ୍ଟରନେଟ୍ ମାଧ୍ୟମରେ ଦୁଷ୍ଟ ହୁଅନ୍ତି ନାହିଁ ଗୋଟେ ଜାଗାରେ ବସି ମୋବାଇଲ ଦେଖିଥାନ୍ତି ଏଣୁ ସେମାନେ ଦୁଷ୍ଟ ନ ହେବା ପାଇଁ ତାଙ୍କ ମାନେ ବହୁତ ଚେଷ୍ଟା ତାଙ୍କ ମୋବାଇଲ ଦେଇଯାଆନ୍ତି ଓ ଆଜିକାଲି ପିଲାମାନେ ଖାଉନଥିବ ସେମାନଙ୍କୁ ଇଣ୍ଟରନେଟ୍ ମାଧ୍ୟମରେ ଦେଖାଇ ମୋବାଇଲ ଦେଖାଇ ଇଣ୍ଟରନେଟ୍ ଦେଖାଇକି ତାଙ୍କଙ୍କୁ ସହଜରେ ସେମାନେ ଖାଉଥାନ୍ତି ତେଣୁ ଏହାଦ୍ୱାରା ଏହାଦ୍ୱାରା ପିଲାମାନେ ନିଜର ସ୍ମରଣ ଶକ୍ତି ବା ଭାବିବା ଶକ୍ତିକୁ ହରାଇ ବସନ୍ତି କାହିଁକିନା ଆମ ଆଗକାଳ ପିଲାମାନେ କ'ଣ ନା ନିଜେ ଖେଳକୁଦ କରି ନିଜ ଖାଉଥିଲେ କାହିଁକିନା ଏ ପିଲାମାନେ ବସି ନିଜ ନିଜ ଖାଦ୍ୟ ଖାଉଥାନ୍ତି ଓ ଏହାଦ୍ୱାରା ସେ ନିଜ ଶରୀର ମଧ୍ୟ ରୋଗ ହୋଇଥାଏ କାହିଁକିନା ସେମାନେ ଆଉ କୁଆଡ଼େ ସେଡ଼ୁ ଛାଡ଼ି ଯାଆନ୍ତି ନାହିଁ ଓ କୌଣସି ଖେଳକୁଦ ବି କହନ୍ତି ନାହିଁ ତେଣୁ ତେଣୁ ଆଜିକାଲିର ପିଲା ପିଲାମାନେ ନିଜର ବାପା ମାଆ ମାନେ ତାଙ୍କୁ ଅଧିକ କଷ୍ଟ ନ ଦେବା ପାଇଁ ସେମାନେ ସେମାନେ ନିଜ ଘର ରୋଷେଇ ବା ପରିବାରର ସୁବିଧା ଛୋଟ ପିଲାଙ୍କୁ ତାଙ୍କୁ ଇଣ୍ଟରନେଟ୍ ସାହାଯ୍ୟ ଦେଇ ଦେଇଥାନ୍ତି ଏଣୁ ଆଜି ଏଣୁ ପିଲାମାନେ ଅଧିକ ବହୁତ ଛୋଟ ପିଲାମାନେ ମୋବାଇଲ ଦେଖିବା ତାଙ୍କର ସ୍ମରଣ ଶକ୍ତି ଓ ଆଖି ବହୁତ ଖରାପ ହୋଇଥାଏ ଓ ବିଭିନ୍ନ ପ୍ରକାର ରୋଗ ମଧ୍ୟ ହୋଇଥାଏ କାହିଁକି ନାନା ସେ ସେଇ ଛୋଟ ବୟସ ପିଲାମାନେ ଖେଳକୁଦରେ ଅଧିକ ଗୁରୁତ୍ୱ ଦେଇଥାନ୍ତି ଏଣୁ ମୁଁ କହୁଛି ଯେ ଏବେ ଏବେ ମୋ ଛୋଟ ପିଲାମାନଙ୍କୁ ମୋ ଅଧିକ ଇଣ୍ଟରନେଟ୍ ବ୍ୟବହାର କରିବା ଉଚିତ ନୁହେଁ